ଗ୍ରାମାଞ୍ଚଳ ଲୋକମାନଙ୍କର ଖେଳ ହିଁ ଏକ ମୁଖ୍ୟ ମନୋରଞ୍ଜନର ଉତ୍ସ ଖେଳ ଖେଳିବା ଦ୍ୱାରା ଖେଳାଳି ଓ ଦର୍ଶକ ମାନଙ୍କ ମଧ୍ୟରେ ଭାଇଚାରା ର ବନ୍ଧୁତ୍ୱ ଭାବ ସୃଷ୍ଟି ହୋଇଥାଏ ଓ ଏହା ବ୍ୟତୀତ ବିଭିନ୍ନ ଅଞ୍ଚଳ ମାନଙ୍କ ମଧ୍ୟରେ ଏକ ସୁଦୃଢ଼ ସମ୍ପର୍କ ଓ ଖେଳାଳି ମାନଙ୍କର ପ୍ରତିଯୋଗିତା ମନୋଭାବ ବଢ଼ିଉଠିଥାଏ ଗାଁ ଲୋକମାନେ ନିୟମିତ ଖେଳିବା ଦ୍ୱାରା ଶାରୀରିକ ଏବଂ ମାନସିକ ସ୍ତରରେ ବେଶ ସୁସ୍ଥ ରୁହନ୍ତି ଏବଂ ଚାପମୁକ୍ତ ଅନୁଭବ କରିଥାନ୍ତି